ନମସ୍କାର ସାର୍ ସାଇ ପ୍ଲାଜାରୁ କହୁଛନ୍ତି ଆଜ୍ଞା ଆଜ୍ଞା ମୁଁ ଯୋଉ ଅର୍ଡ଼ର୍ କରିଥିଲି ଖାଇବାଟା କିଛି ଟିକେ ପ୍ରୋବ୍ଲେମ୍ ଅଛି ବହୁତ ଲୋକ ହେଇଯାଉଛନ୍ତି ତ ଆପଣ ଟିକେ ସାହାଯ୍ୟ କରନ୍ତୁ ଆମକୁ ଯୋଉ ଡିସ୍ପୋଜୋଏବଲ୍ ଥାଳି ଆଉ କଟଲେରୀ ଚାମଚ ସବୁ ଟିକେ ଦୟାକରି ଖାଇବା ସହିତ ମିଲ୍ ଅନୁସାରେ ପଠାନ୍ତୁ ଆଜ୍ଞା ଧନ୍ୟବାଦ